ମୁଁ ଫୁଲ ଗଛ ଲଗେଇବାକୁ ବହୁତ ଭଲପାଏ ଫୁଲ ଗଛ ଲଗେଇକିରି ମୁଁ ଖୁସି ଅନୁଭବ କରେ ଆଉ ଫୁଲ ଗଛ ଲଗେଇ ଫୁଲଫଳ ଗଛ ଲଗେଇବା ଭଲପାଏ ଫୁଲ ଗଛ ଗୁଡ଼ାଏ ଠାକୁରଙ୍କ ସେବାରେ ଲାଗେ ଫଳ ଗଛ ଠାକୁରଙ୍କୁ ଆମେ ଖାଉ ଫଳ ଗଛ ଲଗେଇ ଭୋଗ କରୁ ଆଉ ଫୁଲ ଗଛ ଲଗେଇବାକୁ ବହୁତ ଭଲପାଉ ଆଉ ଫୁଲ ଲତା ଲତା ଲତା ଗଛ ଲଗେଇ ଆମେ ବହୁତ ଖୁସି ଅନୁଭବ କରୁ ଫୁଲ ଗଛ ଲଗେଇ ତାକୁ ପାଣି ଦେଇ ଫୁଲ ଗଛ ବଡ଼ ହେଇ ଫୁଲ ଫୁଟିଲେ ବହୁତ ଖୁସି ଅନୁଭବ ଆଣେ